ଡ୍ରାଇଭର ଭାଇ ପ୍ରଶାନ୍ତ ଭାଇ ଯାହା ହଉ ଆମକୁ ବହୁତ ସାହାଯ୍ୟ କଲ ଆମେ ବିପଦରେ ଥିଲୁ ଆପଣ ଆଣିଲେ ଆମକୁ ଛାଡ଼ିଲେ ଏଇଠି ଯାହା

ସମ୍ମାନରେ ଆମକୁ ଆଣିକିନା ଛାଡ଼ିଲେ ଗାଁରୁ କିନା ବହୁତ ଦୂର ହେଲା ଆମକୁ ଆଣିଲେ ଛାଡ଼ିଲେ ବହୁତ ବହୁତ ଧନ୍ୟବାଦ ଆପଣ ଯେଉଁ ଯେଉଁ କଥା କହିଥିଲେ ସେଇଟା ସବୋଧ ହେଲା ଭଲ ସେ ପହଞ୍ଚିଲେ ଆମ ଫ୍ୟାମିଲି ସାଙ୍ଗରେ ଆସିଥିଲୁ ପରିବା ପରିବାରର ଲୋକ ସାଙ୍ଗରେ ସମସ୍ତେ ମିଶିକି ଆସିଲୁ ବହୁତ ବଢ଼ିଆ ସେ ଆସିଲୁ ଆପଣ ବହୁତ ସମ୍ମାନରେ ଆପଣ ଆଣିକିନା ଆମକୁ ଯେଉଁ ଜାଗା ଆସିବାର ଥିଲା ସେ ଜାଗାରେ ଛାଡ଼ିଲେ ବହୁତ ବଢ଼ିଆ ବହୁତ ବହୁତ ଧନ୍ୟବାଦ ପ୍ରଶାନ୍ତ ଭାଇ ତୁମ ବହୁତ ଆପଣଙ୍କୁ ବହୁତ ପ୍ରସଂଶା କରୁଛି ବହୁତ ଖୁସିରେ ଆପଣ ଆଣିକିନା ମୁଁ ଯେଉଁ ଜାଗା କହିଥିଲି ସେଇ ଜାଗାରେ ଛାଡ଼ିଲେ ବହୁତ ବହୁତ ଠିକ ସେ ଆସିଲି ବହୁତ ଆପଣ ଯେଉଁ କଥା କହିଥିଲେ ସେଇ ଆଣିକିନା ଛାଡ଼ିଲେ ବହୁତ ବହୁତ ଧନ୍ୟବାଦ ପ୍ରଶାନ୍ତ ଭାଇ ବହୁତ ବହୁତ ଅନେକ ଅନେକ ଧନ୍ୟବାଦ ଆପଣ ଯେହେତୁ ଆମକୁ ଆଣିକି ଏଇ ଜାଗାରେ ଛାଡ଼ିଲେ ବହୁତ ଅଶେଷ ଅଶେଷ ଧନ୍ୟବାଦ